ଆମ ଗାଁରେ କାହାକୁ ସାପ କାମୁଡ଼ିଲେ ହଠାତ୍ ଆମେ ତାକୁ ସେ ଜାଗାର ଉପର ସ୍ଥାନକୁ କପଡ଼ାରେ ଭିଡ଼ିକି ବାନ୍ଧିଦେଉ ସେମିତି ବାନ୍ଧିଲେ ତା'ପରେ ବ୍ଲଡ୍ ସବୁ ଉପରକୁ ଆସିପାରେ ନାହିଁ କିନ୍ତୁ ବିଷ ଚାରିଆଡ଼େ ଚରି ପାରେନାହିଁ ତାକୁ ସାଙ୍ଗେ ସାଙ୍ଗେ ସେଇ ମୁହୂର୍ତ୍ତରେ ବାନ୍ଧିକି ଆମେ ହସ୍ପିଟାଲ ତାକୁ ନେଇଯାଉ ଏସବୁଥିରେ ସେ ସାଙ୍ଗେ ସାଙ୍ଗେ ନିଜ ସୁରକ୍ଷା ପାଇପାରିବ କିଛି ବଞ୍ଚି ମଧ୍ୟ ଯାଇପାରେ